ହଁ ସ୍ଵିଗିରୁ କହୁଛନ୍ତି କି ମୁଁ ରାଜକିଶୋର କହୁଥିଲି କେନ୍ଦ୍ରାପଡ଼ାରୁ ବର୍ତ୍ତମାନ ବର୍ଷା ଜୋରରେ ହେଉଛି ଏବଂ ରାତି ମଧ୍ୟ ହୋଇଗଲାଣି କ'ଣ ଆପଣ ଏବେ ବି ଅର୍ଡ଼ର ରଖୁଛନ୍ତି କି ଆଚ୍ଛା ମୁଁ ଏକ ଖାଦ୍ୟ ଅର୍ଡ଼ର କଲି କେତେ ସମୟ ମଧ୍ୟରେ ଆସିବ ଆସି ପହଞ୍ଚିବ